ଆମର ଘର ଚାରିପାଖ ସଫା ରହିଲେ ଆମକୁ ବି ଭଲ ଦେହକୁ ବି ଭଲ ସମସ୍ତେ ସାଇ ପଡ଼ିଶା ଲୋକକୁ ବି ଭଲ ଘର ବାହାରୁ ସଖାଳୁ ଉଠୁ ଗୋବର ପାଣି ପକାଇ ସଫାସୁୁତର କରୁ ଝାଡ଼ୁ ପୋଛା ଘର କରି ଏବଂ ସଫାସୁତର ରଖୁ ଆଉ ଘର ଅଗଣା ବାହାର ଫିନାଇଲ୍ ପକେଇ ସଫା କରୁ ଗୋବର ପାଣି ପକେଇ ବି ସଫା କରୁ ମଛା ମାଛି ହେବ ନାହିଁ ବୋଲି ଘର ଚାରିପାଖ ସମସ୍ତଙ୍କୁ ସଫା ରହିଲେ ସମସ୍ତଙ୍କ ସାାଇ ପଡ଼ିଶା ଲୋକଙ୍କୁ ବି ସଫା ସମସ୍ତେ ଘରକୁ ଗେଷ୍ଟ ଆସିଲେ ବି କହିପାରିବେ ଆମେ ଘର ଭଲ ସଫା ରଖିଛନ୍ତି ଏବଂ ନିଜ ଦେହକୁ ବି ବହୁତ ଭଲ